ମୋବାଇଲ ଦୋକାନ ଆପଣଙ୍କର ତ ସବୁଠୁ ଭଲ ଭଲ ମୋବାଇଲ ସବୁ ରଖିଛନ୍ତି କେଉଁଟା ଭଲ ପଡ଼ିବ ସେହିଟା ଟିକିଏ ଦାମ୍ କହିଦିଅନ୍ତୁ ନାଇଁ ମୁଁ ଦିବ୍ୟା ଫୋନ ଧରିବାର ଟିକିଏ ଭଲ ସେଟ୍ ଟେ ଦେବେ ଆଉ ଏ ଦାମ କେଉଁଟା କେତେ କହିଲେ ଏ ଭଲ ଫୋଟ କେଉଁଥିରେ ଆସିବ କହିଲ ଆଉ କେଉଁ ସ୍କିନଟା ଭଲ ପଡ଼ିବ ନା ତା ବେଟ୍ରିଟା ଭଲ ଚାର୍ଜ ରଖିବନା ନା ହଁ ଭଲ ଲାଗୁଛି ଆଉ ମୋବାଇଲ ଟା କେମିତିଆ ଆଉ ଭିବୋଟା ଦେଖାଇଲେ ଟିକିଏ ଓପୋଟା ଏଥିରେ କ'ଣ ମଉସା ସୁବିଧା ଅଛି ୟା ଭିତରେ କ'ଣ କେମିତି ସୁବିଧା ସବୁ ଅଛି ହଉ ହଉ ହଉ ମୁଁ ଆସିକି ନେବି ଏ ମୋବାଇଲ ଟାକୁ ଆଉ ଦେଖିକି ଯାଉଛି ଟିକିଏ ଆଉ ରଖିଥିବେ ମୋବାଇଲ ଟାକୁ ନା ଏହିଟା ଏହିଟା ନେବି ଆପଣ ରଖିଥିବେ ଆଡ଼ଭାନ୍ସ ଦେଇଆଉଛି ପଇସା ପାଞ୍ଚହଜାର ଦେଇଆଉଛି ଆଉ

ଆପଣଙ୍କ ଦୋକାନଟା କେତେଟା ସମୟରେ ଖୋଲା ଅଛି ଆଉ ସକାଳ ସାତଟା ରୁ ପଳାଇ ଆସିଥିଲେ ହଉ ମୁଁ କାଲି ଏଗାରଟା ଭିତରେ ଆସି ପହଞ୍ଚି ନେବି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ହଉ ମୁଁ ନିଜେ ଆସି ନେବି ଆଉ

ଫୋନପେ କରିବି ନା କ୍ୟାସ ପେ କରିବି